ହଁ ମୋର ଜୀବିକା ବିଜୁଳି ଉପରେ ନିର୍ଭର କରେ କାହିଁକି ନା ମୁଁ ଜଣେ ଗୋଟିଏ ଅଖା ସିଲେଇ କାମ କରୁଥିବାରୁ ମେସିନ୍ ବିଦ୍ୟୁତ ସାହାଯ୍ୟରେ ଚାଲିଥାଏ ଯଦି ବିଦ୍ୟୁତ କାଟ୍ ହୁଏ ତ ମୋତେ କାମ କରିବାରେ ଅସୁବିଧା ହୋଇଥାଏ ମୋ ଜୀବିକାରେ ତେଣୁ ମୋତେ ବିଦ୍ୟୁତ ନିହାତି ଆବଶ୍ୟକ ହୋଇଥାଏ ବିଜୁଳି ନିହାତି ଆବଶ୍ୟକ ହେଇଥାଏ ତେଣୁ ମୁଁ ଆଶା କରୁଛି ଯେ ସେପରି କିଛି ପରିସ୍ଥିତି ନ ଉପୁଜିଥାଉ ଯଦିବି ସେପରି କିଛି ପରିସ୍ଥିତି ଉପୁଜେ ତ ତାହାର ବିକଳ୍ପ ସାହାଯ୍ୟରେ ମୁଁ ଗୋବର ଗ୍ୟାସ୍ ଯେଉଁଟା କୁହାଯାଏ ଗୋବର ଗ୍ୟାସ୍ ଗୋଟିଏ ଛୋଟିଆ ଟେ କରିଛି ତା ଦ୍ୱାରା ମଧ୍ୟ ବିଜୁଳି ମୁଁ ଜଳେଇ ପାରିବି କିନ୍ତୁ ଆମର ଏହି ପାଖ ଅଞ୍ଚଳରେ ଗରିବ ଗୁରୁବା ଲୋକ ଥିବାରୁ ସେମାନଙ୍କ ଘରେ ଇନଭର୍ଟର୍ ପ୍ରାୟତଃ ନାହିଁ ତ ମୁଁ ଚେଷ୍ଟା କରିବି କି ସେମାନଙ୍କୁ ଗୋବର ଗ୍ୟାସ୍ର କିପରି ଉପକାରିତା ଏବଂ ତାହାର ତାହାକୁ ବ୍ୟବହାର କରି ଆମେ କେମିତି ଲାଇଟ ଜଳାଇ ପାରିବା ସେଥିପ୍ରତି ତାଙ୍କୁ ଅବଗତ କରାଇବି ନିଶ୍ଚିତ